ଆମ ଘରେ ବହୁତ ଗୁଡ଼ିଏ ଗାଈ ଗୋରୁ ଅଛନ୍ତି ଯେତେବେଳେ ସେମାନଙ୍କର ନବଜାତ ବାଛୁରୀଟିଏ ଜନ୍ମ ହୁଏ ଆମେ ପ୍ରଥମେ ତାକୁ ନେଇ ଏକ ସଫା ଲୁଗା ସାହାଯ୍ୟରେ ତା'ର ଲାଗି ଥାଏ ଦେହରେ ଯେଉଁ ରକ୍ତ ଆଉ ନାଳ ଗୁଡ଼ିକ ସେଗୁଡ଼ାକ ପ୍ରଥମେ ପୋଛାପୋଛି ଗୁଡ଼ିକ କରେ ପୋଛାପୋଛି କରିଦେଇଥାଉ ଏବଂ ତାକୁ ନେଇ ତା ମାଆ ଠାରୁ ସେ ଅତି ଛୋଟ ଥାଏ ନା ଖାଇପାରେ ନାହିଁ ତାକୁ ନେଇ ତା ମାଆ ଠାରୁ କ୍ଷୀର ଖୁଆଇ ଦେଇଥାଉ ଏହା ପରେ ତାକୁ ଗୋଟିଏ ଅଖା ପରି ତାକୁ ଶୁଖିଲା ସ୍ଥାନରେ ତାଙ୍କୁ ଟିକେ ଉଷୁମ ଦରକାର ହୋଇଥାଏ ଶୁଖିଲା ସ୍ଥାନରେ ତାଙ୍କୁ ଶୁଆଇ ତାଙ୍କୁ କିଛି ଘୋଡ଼ାଇ ଦେଇଥାଉ ଏବଂ ଏହାପରେ ଡାକ୍ତରଙ୍କୁ ଡାକି ସେ ବାଛୁରୀଟିକୁ ଦେଖାଇଥାଉ ସେ ଗାଈ ବାଛୁରୀ ଉଭୟଙ୍କର ଦେହ ଠିକ ଅଛି ନା ନାହିଁ ବାଛୁରୀଟି ସୁସ୍ଥ ଅଛି ନା ନାହିଁ ଆଉ ଏହିସବୁ ଡାକ୍ତରଙ୍କ ଠୁ ପରାମର୍ଶ ନେଇଥାଉ ତ ଏହିପରି ଆମ ଘରେ ଯେତେବେଳେ ନବଜାତ ବାଛୁରୀଟି ଜନ୍ମ ହୁଏ ଆମେ ଏହିପରି ତା'ର ଯତ୍ନ ନେଇଥାଉ